ହେଲୋ କେମିତି ଅଛୁ ଅଃ ହ ମୁଁ ଭଲ ଅଛି ଆଉ ଘରେ ସମସ୍ତେ ଠିକ୍ ହଁ ମୁଁ ଖୁବ୍ ଭଲ ଅଛି ଆଉ ବେପାର କେମିତି ଚାଲିଛି କ'ଣ ହେଲା କ'ଣ ହେଲା ଓଃ ହୋ ହଁ ଆମ ସୁରଟରେ ବହୁତ ଭଲ ଚାଲେ ବି

ହଁ ତୁ ପଳେଇ ଆ ସୁରଟକୁ ହୁଁ ତୁ କିଛି

ହଁ ଚିନ୍ତା କଲେ ସୁରଟ ସୁରଟରେ ବହୁତ ଭଲ ବ୍ୟବସାୟ ହେଉଛି ମୁଁ ତୁ ପଳେଇ ଆ ତୁ କିଛି ଚିନ୍ତା କରନି

କେଉଁ ବ୍ୟବସାୟ କରିଦେବି

ହଁ କେଉଁ ଦୋକାନ ଦେଇଛୁ ଆଃ ଓଃ ହ ନା ଅଛି କପଡ଼ା ଦୋକାନ କି ଟାଇପ୍ର ଭଲ ଦୋକାନ ଚାଲୁଛି ହୁଁ ହଁ ତୁ ପଳେଇଆ ଏଠି ଏଠି ଭଲରେ କରିବୁ ସେଠାର ଲୋକମାନେ ଭଲ ନୁହନ୍ତି ବୋଧେ ଓଃ ହୋ ହଉ ମୁଁ ପଇସା ପଇସି କିଛି ଚିନ୍ତା କରନି ମୁଁ ପଇସା ଯୋଗାଡ଼ କରିକି ତୋ ବ୍ୟବସ୍ଥା ବୁଝିବି ମୁଁ ଅତି ଶୀଘ୍ର ହଁ ଅତି ଶୀଘ୍ର ତୋ ପାଖକୁ ଯିବି ହଁ ହଁ ଏଠି ଶାଢ଼ୀ ଦୋକାନ ଭଲ ବ୍ୟବସାୟ ହେଉଛି ଯ ହଁ ଏଠି ବନାରସ ଶାଢ଼ୀ ପାଟ ପାଟ ଶାଢ଼ୀର ବହୁତ ଚାହିଦା ଅଛି ହଁ ହଁ ସେଠି ଆଖ ପାଖରେ କୋଉ ଜଳଖିଆ ଦୋକାନ ଅଛନ୍ତି କି ହଉ ହଁ ହୁଁ ଦୋକାନ ତୁମ ଅଞ୍ଚଳ ସେଇ ଦୋକାନଟା ଦେ ଉଁ ହୁଁ ହେଲେ ବି କିଛି ଭାବ ଯୋଉ ଦୋକାନ ନାହିଁ ତୁମ ଆଖ ପାଖରେ ଯିବାକୁ ଅସୁବିଧା ହଉ ହଁ ଯିବାକୁ ଅସୁବିଧା ହେଉଛି ସେଇ ଦୋକାନଟା ଦେବୁ ସିନା ଚାଲିବ ହଁ ହଉ ତୁ ଏଠିକି ଆସିଲେ ମୁଁ ହଁ ହଉ ହଉ ବିଜିନେସ୍ ଆଇଡିଆ ତୋତେ ଦେଇ ଦେଲେ ତୁ କରିବୁ ହଉ ଆଉ ତୋ ତୋ ଭାଇମାନେ କୋଉ ଦୋକାନ ଦେଇଛନ୍ତି ତୋ ଭାଇମାନେ କୋଉ ଦୋକାନ ଦେଇଛନ୍ତି ହଁ ଉଁ ହୁଁ ଉଁ ହୁଁ ତାଙ୍କ ବ୍ୟବସାୟ ଭଲ ହେଉଛି

ହଁ ତୁ ଭାବ ଟିକେ କୋଉ ଦୋକାନ ତୁ ଭାବ ଟିକେ କୋଉ ଦୋକାନ ଦେବା ପାଇଁ ତୋତେ ଇଚ୍ଛା ଲାଗୁଛି ହଁ ହଁ ତୁ ଟିକେ ଭାବ ଟିକେ କୋଉ ଦୋକାନ ତୋ ଇଚ୍ଛା ଲାଗୁଛି ଦେବା ପାଇଁ ବହୁତ ଇଚ୍ଛା ଥିଲା ଦେଇ ପାରିଲୁନି ପଇସା ପାଇଁ ହୁଁ ହଁ ହ ହଉ ହଉ ଆସିବୁ ସୁରଟରେ